ଓଡ଼ିଆ ଓଡ଼ିଆ ଭାଷା ହେଉଛି ଆମର ବହୁତ ପୁରାତନ ଭାଷା ଜଗନ୍ନାଥ ମନ୍ଦିର ସଂସ୍କୃତି ମଧ୍ୟ ଆମର ଓଡ଼ିଆ ଭାଷାରେ କାହିଁ କେତେ କାଳରୁ ବର୍ଣ୍ଣନା କରାଯାଇଛି ଆମର ଅଚ୍ୟୁତାନନ୍ଦ ଦାସ ଯିଏକି ମାଳିକା ଆମର ଲେଖିଛନ୍ତି ସେଥିରେ ମଧ୍ୟ ଆମର ଅଛି କେବେ କଣ ପଡ଼ିବ ସେଇଟା ଆମର ମାଳିକାରେ ବର୍ଣ୍ଣିତ ହୋଇଛି ଯାହାଫଳରେ ଲୋକମାନେ ଜାଣିପାରୁଛନ୍ତି ଏହିଦିନ ଆମର ଏବେ ବର୍ଷା ଅଛିକି ବାତ୍ୟା ଅଛି ବନ୍ୟା ଅଛି ଆମେ ଜାଣିପାରୁଛୁ ଆମର ଆଦିକବି ଶାରଳା ଦାସଙ୍କ ଦ୍ଵାରା ରାମାୟଣ ରାମାୟଣ ବର୍ଣ୍ଣନା କରାଯାଇଛି ରାମାୟଣରେ ବିଭିନ୍ନ ପ୍ରକାର ଭାଷାରେ ଆମର ସେ ବର୍ଣ୍ଣନା କରିଛନ୍ତି ଯାହା ଫଳରେ ଆମେ ବୁଝିପାରୁଛେ ରାମାୟଣରେ କଣ ହେଲା କଣ ନାଇଁ ସେଇଟା ଆମେ ଜାଣିପାରୁଛେ ବଳରାମ ଦାସଙ୍କ ଦ୍ଵାରା ବର୍ଣ୍ଣିତ ମହାଭାରତ ମହାଭାରତ ଓଡ଼ିଆରେ ବହୁତ ଭଲ ଭାବରେ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରାଯାଇଛି ସେଥିରେ ଭାଷାରେ ଓଡ଼ିଆ ଭାଷାରେ ଶ୍ଳୋକ ହେଉ କି ବିଭିନ୍ନ ପ୍ରକାର ଶିକ୍ଷା ହେଉ ବର୍ଣ୍ଣନା କରାଯାଇଛି ଭକ୍ତ କବି ମଧୁସୂଦନ ରାଓ ଅଟନ୍ତି ଆମର ସ୍ଵଭାବ କବି ଗଙ୍ଗାଧର ମେହେର ଅଟନ୍ତି ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଚିଲିକା ଲେଖାଟା ବହୁତ ଦର୍ଶନୀୟ ଏବଂ ଶିକ୍ଷଣୀୟ ଜିନିଷ ଅଟେ ଚିଲିକାରେ ସେ କିପରି କାଳିଜାଇ ଚିଲିକା ବର୍ଣ୍ଣନା କରିଛନ୍ତି ସେଇଟା ମଧ୍ୟ ବହୁତ ମନୋହର ଅଟେ ରୋମାଣ୍ଟିକ କବି ଆମର ରହିଛନ୍ତି ମାୟାଧର ମାନ ସିଂ ସିଏ ଆଜିକାର ଲୋକମାନଙ୍କ ପାଇଁ ଆଜିକାର ଯୁବପିଢ଼ିଙ୍କ ପାଇଁ ରୋମାଣ୍ଟିକ ବିଷୟ ତାଙ୍କ ଲେଖାରେ ବହୁତ ବର୍ଣ୍ଣନା କରାଯାଇଛି ସିଏ ଯେତେପ୍ରକାର ଲେଖା ତାଙ୍କର ଅଛି ପ୍ରାୟତଃ ସବୁତକ ରୋମାଣ୍ଟିକ ଅଟେ ସେଥିପାଇଁ ଆମେ ତାଙ୍କୁ ରୋମାଣ୍ଟିକ କବି ଭାବରେ ଆଖ୍ୟା ଦେଇଥାଉ ଓଡ଼ିଆ ଭାଷାରେ ଆଉ ଜଣେ କବି ହେଉଛନ୍ତି ଫକିର ମୋହନ ସେନାପତି ତାଙ୍କ ଦ୍ଵାରା ଲେଖା ଛଅ ମାଣ ଆଠ ଗୁଣ୍ଠ ବହୁତ ମନୋମୁଗ୍ଧକର ଅଟେ ସଚ୍ଚିଦାନନ୍ଦ ରାଉତରାୟ ଛୋଟ ମୋର ଗାଁଟି ବହୁତ ମଧ୍ୟ ଶିକ୍ଷଣୀୟ ଜିନିଷଟି ଅଟେ ଓଡ଼ିଆ ଭାଷାରେ ଓଡ଼ିଆ ଭାଷା ଲୋକମାନେ ମଧ୍ୟ ଆଜିକାଲି ବହୁତ ଭୁଲିଗଲେଣି ଯେଉଁମାନେ ବାହାରକୁ ସାଧାରଣତଃ ଦାଦନ ଖଟିବା ପାଇଁ ଯାଉଛନ୍ତି କି ଆମର ବାହାରେ ସର୍ଭିସ୍ କରିଛନ୍ତି ଚାକିରୀ କରିଛନ୍ତି ଗୁଜୁରାଣ ମେଣ୍ଟାଉଛନ୍ତି ସେମାନେ ଓଡ଼ିଆ ଭାଷାକୁ ଭୁଲି ଗଲେଣି ପ୍ରାୟତଃ କହିବାକୁ ଗଲେ ଚଳେ ଓଡ଼ିଆ ଭାଷା ସେମାନେ ଭୁଲି ଗଲେଣି ଯେତବେଳେ ନିଜ ଗାଁକୁ ଫେରନ୍ତି ସେମାନେ ନା ଓଡ଼ିଆ କହିପାରନ୍ତି ନା ଆମର ହିନ୍ଦୀ ନା ଇଂରାଜୀ କହିପାରନ୍ତି ସେମାନେ ବହୁତ ଅସୁବିଧାର ମଧ୍ୟ ସମ୍ମୁଖୀନ ହୋଇଥା'ନ୍ତି